ଆମ ଭାରତରେ ବାଣିଜ୍ୟ ବାଣିଜ୍ୟ ବାଣିଜ୍ୟ ଶିକ୍ଷା ମନୋରଞ୍ଜନ ଭଳି କ୍ଷେତ୍ର ପରିବହନ ପରିବହନ ବ୍ୟବସାୟୀ ଶିଳ୍ପପତି ନେ ନେତା ନେତାମାନଙ୍କ ନେତାମାନେ ଭାରତରେ ଭାରତରେ ନେତାମାନେ ଥିରେ ସୁବାଷ ଚନ୍ଦ୍ର ବୋଷ ମହାତ୍ମା ଗାନ୍ଧୀ ବିବେକାନନ୍ଦ ରମା ଦେବୀ ସାରଳା ଦେବୀ ଓ ଇତ୍ୟା ଇତ୍ୟାଦି ଇ ଇତ୍ୟାଦି ନେତାମାନେ ଥିଲେ ଇତ୍ୟାଦି ନେତାମାନେ ଥିଲେ ଆମ ଭାରତରେ